ମୁଁ ପ୍ରଥମେ ଏକ ବଗିଚା କରିବାକୁ ଚାହୁଁଥିଲି ଆମର ଗୋଟିେ ଦାଦା ଏଇ ବିଷୟରେ ଶୁଣିକିରି ଆସିକିରି କହିଲେ ଯେ ଆମେ ମିଶିକିରି ବଗିଚା କରିବା ବୋଲି ଚାଷ କରିବା କିଛି ତ ଆମେ ଆରମ୍ଭ କରିଥିଲୁ ଗୋଟେ ବଡ଼ ଟାଇପ୍ର ବଗିଚାରେ କିଛି ଫସଲ ଆରମ୍ଭ କରିଥିଲୁ କିଛି ପନିପରିବା ଲଗେଇଥିଲୁ ବାଇଗଣ ପାଇ ଟମାଟୋ ବିନିସି ଫୁଲକୋବି ପତ୍ରକୋବି ଏହିପରି କେତେଗୁଡ଼ିକ ପନିପରିବା ଚାଷ କରିଥିଲୁ ମିଶିକିରି ତ ଆମେ ଯେହେତୁ ଦି ଜଣ ମିଶିକିରି ଷ୍ଟାର୍ଟ କରୁଥିଲୁ ତ କିଛି ବଡ଼ ଭାବରେ ଷ୍ଟାର୍ଟ କରିବାକୁ ଚାହୁଁଥିଲୁ ତ ମିଶିକିରି କିଛି ବଡ଼ ଭାବରେ ଷ୍ଟାର୍ଟ କରୁଥିଲୁ ଗୋଟେ ବଗିଚା ଓ ପନିପରିବା ଚାଷ କରିକିରି କିଛି ଲାଭଦାୟକ ବି ହୋଇଥିଲା ଏଥିରେ